କ୍ଲିନିକପ୍ଲସ ସାମ୍ପୋ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡ ମୋର ଅଠା ହୋଇଯାଉଛି ଆଉ କ୍ଲିନିକପ୍ଲସ ସାମ୍ପୋର ରଙ୍ଗ ଫିକା ଦେଖାଯାଉଛି ଆଉ ତାହାର ବାସ୍ନା ଅନ୍ୟ ସାମ୍ପୋ ଅପେକ୍ଷା ତୁଳନାରେ ଟିକିଏ କମି ଯାଉଛି ତେଣୁ କ୍ଲିନିକପ୍ଲସ ସାମ୍ପୋ ଲଗେଇବାପାଇଁ ମୋତେ ଆଉ ଭଲ ଲାଗୁନାହିଁ